ମୁଁ କୌଣସି ଜିନିଷ ବିଷୟରେ ଅଧିକା ଲେଖିବାକୁ ଚାହୁଁନି ମୁଁ ସମାଜକୁ ଏତିକି କହିବାକୁ ଚାହୁଁଛି ଜାତି ଧର୍ମ ନିର୍ବିଶେଷରେ ଆମେ ସମସ୍ତେ ସମାନ ଏବଂ ସମସ୍ତେ ଏକ ହେଇ ବଞ୍ଚିବା ଶିଖିବା ଦରକାର ଏଇଟା ଶିଖିଲେ ଆମ ସମାଜର ଉନ୍ନତି ହେବ